ବର୍ତ୍ତମାନ କ୍ଷେତ୍ରରେ ଭାରତରେ ଚାକିରୀ କରିବା ଗୋଟିଏ କଷ୍ଟକର ବେପାର ଏଇଠି ଜାତି ଅନୁସାରେ ସରଂକ୍ଷଣ ରହୁଛି ଯାହାଦ୍ୱାରା ଉଚ୍ଚ ଜାତିର ପିଲାମାନେ ଚାକିରୀ ପାଇପାରିନଥାନ୍ତି ନୀଚ ଜାତିର ନୀଚ ଜାତିର ଲୋକମାନେ ଚାକିରୀ ପାଇଥାନ୍ତି ଏହାଦ୍ୱାରା ସାମ୍ପ୍ରଦାୟିକ ଗଣ୍ଡଗୋଳ ଦେଖା ଦେଇଥାଏ କୌଣସି ଏକ ସାମ୍ପ୍ରଦାୟିକ ପାଇଁ ଚାକିରୀ ବାହାରି ନଥାଏ ତେଣୁ ସରଂକ୍ଷଣ ବ୍ୟାପକ ଦ୍ୱାରା ଏହା ହୋଇଥାଏ ଏହାର ପରିବର୍ତ୍ତନ ନିହାତି ଆବଶ୍ୟକ